ଆମର୍ ଆମର୍ କଳା ସଂସ୍କୃତି ସମ୍ବଲପୁରୀ ଶାଢ଼ୀ ଆମର୍ ବରଗଡ଼ରେ ବହୁତ୍ ଫେମସ୍ ଅଛି ଶାଢ଼ୀ ଆମ୍ର ଆଡ଼େ ସବୁ ପିହ୍ନନ୍ ପିନ୍ଧୁସନ୍ ଆଉ ସେ ଶାଢ଼ୀ ଫେମସ୍ ହେ ଯେନ୍ ଆଡ଼ୁ ଯିଏ ଆସିଲେ ବୋଲେ ସେ ଶାଢ଼ି ସେ ଶାଢ଼ୀ ସେ ଶାଢ଼ୀର୍ ଲାଗି ଆସନ୍ ଘିନି ଆସନ୍ ସମ୍ବଲପୁରୀ ଶାଢ଼ୀ ସମ୍ବଲପୁରୀ ଡ୍ରେସ୍ ଆମର୍ ବରଗଡ଼ରେ ପୁରା ବହୁତ ପ୍ରସିଦ୍ଧ ହେ ଆରୁ ଆମର୍ ପରମ୍ପରା ହେ ଯେ ସବୁ ପର୍ବପର୍ବାଣୀ କେ ଆମେ ସମ୍ବଲପୁରୀ ଶାଢ଼ୀ ପିନ୍ଧ୍ମୁଁ ଆରୁ ଆଉ ସେ ପର୍ବ ପାଳନ କର୍ମୁଁ ଆଉ ଆମର ସଂସ୍କୃତି ସମ୍ବଲପୁରୀ ଶାଢ଼ୀ ହସ୍ତଶିଳ୍ପ କ୍ଷେତ୍ର ସବୁ ଆମର୍ ରାଜ୍ୟର ରାଜ୍ୟର ପରମ୍ପରା ଇଏ ଯେ ସମ୍ବଲପୁରୀ ଶାଢ଼ୀ ପିନ୍ଧିକରି ଆମେ ସବୁ ଆମେ ସବୁ ପର୍ବପର୍ବାଣୀ ପାଳନ କରମୁଁ କରସୁଁ ଆର୍ କରୁଛୁ ବି ଆରୁ ଆଗ୍କେ ବି କରୁଥିମୁଁ ଆରୁ ସମ୍ବଲପୁରୀ ଶାଢ଼ୀ ଆମର୍ ବରଗଡ଼ରେ ବହୁତ୍ ଫେମସ୍ ହେ ଆର୍ ଯେନ୍ ଆଡ଼ୁ ଯିଏ ଆସିଲେ ବୋଲେ ଆମର୍ ସମ୍ବଲପୁରୀ ଶାଢ଼ୀକେ ଦେଖିକରୀ ଆମର୍ ସମ୍ବଲପୁରୀ ଡ୍ରେସ୍ କୋଡ଼୍ କେ ଦେଖିକରୀ ସଭି ଭଲ୍ ବୋଲ୍ସନ୍ ଆର୍ ସଭି ପିନ୍ଧବାର୍ ଲାଗିବି ଚାହିଁସନ୍